ହଁ ହଁ ସାର୍ କୁହନ୍ତୁ ଆପଣଙ୍କର କୋଉ ଅସୁବିଧା ଅଛି ଆପଣ ଆଜି ଚାହିଁଲେ ଏ ଡିସଚାର୍ଜ୍ ଆଜି ଆଡମିଟ୍ ହୋଇପାରିବେ ନହେଲେ କାଲି ଠାରୁ ବି ଆରମ୍ଭ କଲେ ହେବ ଆଡମିଟ୍ ହେଲେ ଆମେ ଆପଣଙ୍କୁ ସବୁ ଫର୍ମ୍ ଫିଲଅପ୍ କରିବାକୁ ପଡ଼ିବ ତାପରେ ଆପଣ ଆଡମିଟ୍ ହୋଇପାରିବେ ଆପଣ ଆପଣ ନର୍ସ୍କୁ ଯାଇ ପଚାରିଦେବେ ସେ କହିଦେବେ ଆପଣଙ୍କୁ କୋଉ କୋଉ ଫର୍ମ୍ ଫିଲଅପ୍ କରିବାର ଅଛି କେତେ ପଇସା ଦବାର ଅଛି ସେ କହିଦେବେ ଯାହା ହେଲେ ବି ଆପଣଙ୍କର ସେହି ପାଞ୍ଚ ହଜାର ଭିତରେ ହେଇଯିବ ବେଡ୍ ଡିସଚାର୍ଜ୍ ଆଉ ସବୁ ମିଶେଇକି ପାଞ୍ଚ ହଜାର ଛଅ ହଜାର ହୋଇଯିବ ପାଞ୍ଚ ଛଅ ହଜାର ହେଲେ ଆପଣଙ୍କୁ ଟୋଟାଲ୍ ଦେବାକୁ ପଡ଼ିବ ଦଶ ହଜାର ନାଇଁ ଆପଣ ଷ୍ଟୋନ୍ ପାଇଁ ଆସିଛନ୍ତି ତ ଏମିତିରେ ବି ଆପଣଙ୍କର ଲେଟ୍ ହେଲାଣି ସେଥିପାଇଁ ମୁଁ କମ୍ କରି କହିଲି ତ ଆପଣ ଆଜି ଆଡମିଟ୍ ହୋଇଯିବେ ଏବେ ହୋ ଏବେ ହେଇପାରିବ ଆପଣ ଖାଲି ଫର୍ମ୍ ଫିଲଅପ୍ କରି ଦିଅନ୍ତୁ ପଇସା ଭରି ଦିଅନ୍ତୁ ତାପରେ ଆଡମିଟ୍ ହୋଇଯିବେ ଖାଇବା ପିଇବା ଘରୁ ବି ଆଣି ପାରିବେ ଆଉ ଏଇଠୁ ବି ଦିଆ ଯାଇପାରିବ ଖାଇବାର ହଁ ଖାଇବାର ଏକ୍ସଟ୍ରା ପଇସା ଲାଗିପାରେ ସେହି ହଜାର ଦୁଇ ହଜାର ଆପଣଙ୍କର ରିଲେସନ୍ରେ କିଏ ଅଛନ୍ତି କି ତାଙ୍କ ତାଙ୍କ ନମ୍ବର୍ ତାଙ୍କ ନମ୍ବର୍ ଆପଣ ସେଇ ଫର୍ମ୍ରେ ଦେବାକୁ ପଡ଼ିବ କାହିଁକିନା ଯଦି ଆପଣଙ୍କର କିଛି ଅସୁବିଧା ହେଲା ଆମେ ତାଙ୍କୁ କଲ୍ କରିକି କହିପାରିବୁ ହଁ ଏବେ ଆପଣ ଯଦି ଆଡମିଟ୍ ହେବାକୁ ଚାହୁଁଛନ୍ତି ତାହେଲେ ଫର୍ମ୍ ଫିଲଅପ୍ କରିକି ପଇସା ଭରିକି ଆଡମିଟ୍ ହୋଇପାରିବେ ହଁ ଏବେ ବେଡ୍ ଖାଲି ଅଛି ଆପଣ ଚାହିଁଲେ କରିପାରିବେ ଆପଣଙ୍କର ଖାଲି ଷ୍ଟୋନ୍ ହୋଇଛି ତ ହଁ ଆପଣ ଆଗରୁ ଆପଣ ଆଗରୁ ହଁ ସବୁ ହୋଇପାରୁଛି ସବୁ ହୋଇପାରୁଛି ଆପଣ ଆଗରୁ ଆସିଥିଲେ ନା ଆଜି ପ୍ରଥମେ ଆପଣ ଜାଣିଲେ କେମିତି ଆପଣଙ୍କର ଷ୍ଟୋନ୍ ହୋଇଛି ବୋଲି ଆପଣଙ୍କର ମାନେ ଛାତି ଫାତି କିଛି ପେନ୍ ହେଉଛି କି ତ କେତେ ଦିନ ହେଲାଣି ଆପଣଙ୍କୁ ହେଉଛି